ମୁଁ ରୋଷେଇରେ ତିନିଘଣ୍ଟା ସମୟ ଦେଇଥାଏ କାରଣ ମୋତେ ଅଧିକ ସମୟ ଭଲଲାଗେନି ମୁଁ ଫାଷ୍ଟ୍ ଟାଇମ୍ ଚିକେନ୍ କରିଥିଲି ସେ ଯେଉଁଥିରେକି ମୁଁ ସେଇଟା ଚି ମାନେ ଚିକେନ୍ କରି ବି ଆସିନଥିଲା ମୋତେ ମୁଁ ଫାଷ୍ଟ୍ ଟାଇମ୍ କରୁଥିଲି ତ ମୋତେ ଅଦା ରସୁଣ ପେଷ୍ଟ୍ କରିକି ବି ମସଲା କଷିବା ପାଇଁ ଟାଇମ୍ ଲାଗିଥିଲା ଦୁଇଘଣ୍ଟା ଲାଗିଯାଇଥିଲା ଯେହେତୁ ମୁଁ ଫାଷ୍ଟ୍ ଟାଇମ୍ କରିଥିଲି ତ ତାକୁ ଫାଷ୍ଟ୍ ମସଲା କଷିଲି ମସଲା କଷିବା ପାଇଁ ଏକା ମୋତେ ଅଧଘଣ୍ଟା ଲାଗିଗଲା ଯେଉଁଥିରେକି ମୁଁ ଟାଇମ୍ ଲାଗିଗଲା ଯେ ଚିକେନ୍ଟା ମୁଁ ଯେହେତୁ ମୁଁ ଜାଣିନଥିଲି ଫାଷ୍ଟ୍ ଟାଇମ୍ କରୁଥିଲି ତ ମୋତେ ଦୁଇ ଘଣ୍ଟା ଲାଗିଲା ସେଥିରେ ଫାଷ୍ଟ୍ ମୁଁ ଘାଣ୍ଟିଲା ଘାଣ୍ଟିଲା ପରେ ସିଝିଲା କି ନାଇଁ ତାକୁ ଦେଖିଲି ଦେଖିକି ଢାଙ୍କୁଣୀ ଘୋଡ଼େଇକି ରଖିଦେଲି ଘୋଡ଼େଇକି ରଖିଲା ପରେ ମୋ ଅନୁମାନରେ ଯେତିକି ବି ମୁଁ ଜାଣିଥିଲି ସେତିକି ସେଇ ଅନୁସାରେ କଲି ତ ମାନେ ଟେଷ୍ଟ୍ ଲାଗିବ କି ନାଇଁ ତା ତ ଜାଣିନଥିଲି ତ ତାକୁ ଦୁଇ ଘଣ୍ଟା ରୋଷେଇ କରିଲା ପରେ ସିଏ ସିଝିଲା ସିଝିଲା ପରେ ତାକୁ ମାନେ କଷିକି କଷିଲା ପରେ ପାଣି ଟିକିଏ ଢାଳିଦେଲି ପାଣି ଢାଳିଲା ପରେ ସିଝିଲା ସିଝିଲା ପରେ କାଢ଼ିକି ଘର ଲୋକଙ୍କୁ ଦେଲି ତ ଘରଲୋକ ଖାଇବା ପରେ ଘରଲୋକ କହିଲେ ନାଇଁ ସ୍ୱାଦ ଲାଗୁଛି ତ ମୁଁ ବି ଟିକିଏ ଖାଇକି ଦେଖିଲି ଯେ ସ୍ୱାଦ ଲାଗୁଛି ଯାହାହେଉ ମୁଁ ଫାଷ୍ଟ୍ ଟାଇମ୍ କରିଛି ଯେତିକି ବି ଭଲ କରିଛି କିନ୍ତୁ ଦୁଇ ଘଣ୍ଟା ଟାଇମ୍ ତ ଟିକିଏ ଲାଗିଥିଲା ଫାଷ୍ଟ୍ ଟାଇମ୍ ଯେହେତୁ କରିଥିଲି ତ ସେଥିପାଇଁ ଘରଲୋକ ବି ଖୁସି ହେଇଗଲେ